ଆଜ୍ଞା ଆପଣ କାଳିଆ ମିଠା ଦୋକାନରୁ କହୁଥିଲେ ଆଜ୍ଞା ଆପଣଙ୍କର ମୁଁ ଶୁଣିଥିଲି ବରା ଆଳୁ ଚପ୍ ଆଳୁଦମ୍ ଏଇଗୁଡ଼ାକ ଆପଣଙ୍କର ଫେମସ୍ ବୋଧେ ଆଉ ଛେନାପୋଡ଼ ବି ବୋଧେ ନା ମୋର ଗୋଟେ ଅର୍ଡ଼ର କରିବାର ଥିଲା ମୋର କାଲି ଦରକାର ଥିଲା ତେଣୁ ମୁଁ ଜାଣିବାକୁ ଚାହୁଁଥିଲି ଆପଣ କ'ଣ କ'ଣ ମିଠା କ'ଣ ଭେରାଇଟି ରଖିଛନ୍ତି ମୋର ଦଶ ଟଙ୍କିଆ ମିଠା ପର୍ ପିସ୍ ହେଲେ ହେବ ଆପଣ କୁହନ୍ତୁ ଦଶ ଟଙ୍କିଆ କ'ଣ ଭଲ ଭଲ ମିଠା ଅଛି ଆପଣ କୁହନ୍ତୁ କେଉଁଟା ଫ୍ରେଶ୍ ହେବ କାଲି ଇଭିନିଙ୍ଗ୍ରେ କାଲି ଇଭିନିଙ୍ଗ୍ରେ ଆଜ୍ଞା ତାହେଲେ ଆପଣ ଅର୍ଡ଼ର ଲେଖି ନେଇପାରିବେ ନା ଆଗରୁ ଆପଣଙ୍କୁ କିଛି ଆଡ଼ଭାନ୍ସ ଦେବାକୁ ପଡ଼ିବ କି ଆଡ଼ଭାନ୍ସ କିଛି ଆପଣଙ୍କୁ ଦେବାକୁ ପଡ଼ିବ କି ଆପଣ ହୋମ୍ ଡେଲିଭରି କରିପାରିବେ ଠିକ୍ ଅଛି ତା'ହେଲେ ଆପଣ ତା'ହେଲେ ଅର୍ଡ଼ର ଲେଖିନିଅନ୍ତୁ ମୁଁ ଯାଇକି ନେଇଆସିବି ଆପଣ କେତେଟା ସୁଦ୍ଧା ରେଡ଼ି କରିପାରିବେ ମୋତେ କହିବେ

ଆଜ୍ଞା ତା'ହେଲେ ଲେଖନ୍ତୁ ଛେନାପୋଡ଼ ହାପ୍ କେଜି ଓ ହଁ ବାଇ ଦ୍ ୱେ ଛେନାପୋଡ଼ର ରେଟ୍ଟା କେତେ ମୁଁ ପଚାରିତେ ଭୁଲିଗଲି ଆଜ୍ଞା ତା'ହେଲେ ହାପ୍ କେଜି ଆପଣ କାଲି ଛେନାପୋଡ଼ ଦେଇଦେବେ ଆଉ ଆଳୁ ଚପ୍ ବିରି ବରା କୋଡ଼ିଏ କୋଡ଼ିଏଟା ଦେଇଦେବେ ଆଉ ଶହେ ଟଙ୍କାରେ ଆପଣ ଆଳୁକଷା ଦେଇଦେବେ ଆଉ କହୁଥିଲେ ଆପଣ ମିଠା ଭିତରେ ବୋଧେ ରସଗୋଲାଟା ଫ୍ରେଶ୍ ହେବ ହଉ ତା'ହେଲେ ସେଇଟା ବି ରସଗୋଲା ଦେଇଦେବେ କୋଡ଼ିଏ ପିସ୍ ଦେଇଦେବେ ଆଉ ଆଜ୍ଞା ତା'ହେଲେ କାଲି ମୁଁ ଚାରିଟାରେ ପହଞ୍ଚିଯିବି ଆଜ୍ଞା ତା'ହେଲେ ରଖୁଛି ନମସ୍କାର